ଭାରତ ଏବଂ ବିଶ୍ୱ ପାଇଁ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ଅବଦାନ ଅତୁଳନୀୟ ଯା'ଦ୍ଵାରାକି ଆମର ଯେଉଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଭାର ଓଡ଼ିଶାରେ ଅଛି ଯାତ୍ରା ପାର୍ଟି ଯାତ୍ରା ପାର୍ଟି ମାଧ୍ୟମରେ ବିଭିନ୍ନପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ଯେଉଁଟାକି ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଉଛି ତା'ର ମାଧ୍ୟମରେ ଏବଂ ସେହି ଯାତ୍ରା ପାର୍ଟି ମାଧ୍ୟମରେ ଲୋକମାନଙ୍କର ମଧ୍ୟରେ ଐତିହଭାବ ସୃଷ୍ଟି କରୁଛି ପରମ୍ପରା ସୃଷ୍ଟି କରୁଛି ପ୍ରାଚୀନ କଳା ସଂସ୍କୃତିକୁ ସୃଷ୍ଟି କରୁଛି ଏବଂ ସଦ୍ଭାବନା ସୃଷ୍ଟି କରୁଛି ଏଇ ସାସ୍କୃତିକ ମାଧ୍ୟମରେ ଯେଉଁ ଓଡ଼ିଶା ଆମର ବିଶ୍ୱରେ ବିଧିତ ଯା'ଦ୍ଵାରା କଳା ସାହିତ୍ୟ ସଙ୍ଗୀତ ବିଜ୍ଞାନ ସବୁ କ୍ଷେତ୍ରରେ ଆମର ଓଡ଼ିଶା ଅଗ୍ରଗତି କରିଛି ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ କଥା ଯଦି ଆମେ ଚିନ୍ତା କରିବା ତା'ହେଲେ ଏଇ ଓଡ଼ିଶାରେ ସାତ ନଈ ସାତ ସମୁଦ୍ର ତେର ନଈକୁ ପାର ହେଇ ଆମର ଲୋକମାନେ ଯାଉଥିଲେ ବନ୍ୟ ଟୋକିଓକୁ ବାଣିଜ୍ୟ ବ୍ୟବସାୟ କରି ପାଇଁ କରିବା ପାଇଁ ସାମୁଦ୍ରିକ ବାଣିଜ୍ୟ ଥିଲା ଜାଭା ସୁମାତ୍ରା ବନ୍ୟ ଟୋକିଓକୁ ବାଣିଜ୍ୟ ବ୍ୟବସାୟ କରୁଥିଲେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଉନ୍ନତି ହେଲା ଯେଉଁଟାକି ଥିଲା ଆମର ଆମର ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଓଡ଼ିଶା ଭାରତରେ କମ୍ ନଥିଲା ଏବଂ ତା' ସହିତ ଯଦି ଆମେ ଓଡ଼ିଶାକୁ ଚିନ୍ତା କରିବା ଲୌହ କ୍ଷେତ୍ରରେ ଯେଉଁଟାକି ଆମର ଭାରତର ସବୁଠାରୁ ବେଶୀ ଲୌହ ଖଣି ଅଛି ଆମର ପଦାର୍ଥ ଅଛି ଲୌହ ପଦାର୍ଥ ଖଣିଜ ପଦାର୍ଥ ଅଛି ଓଡ଼ିଶାରେ ଯେଉଁଟାକି ଆମର ମୟୂରଭଞ୍ଜ କେନ୍ଦୁଝର ଜିଲ୍ଲାରେ ଲୌହ ଇସ୍ପାତ୍ ଯେଉଁଟା ତିଆରି ହେଉଛି ଲୌହ ଧାତୁ ଗୁଡ଼ାକ ଖଣିଜ ସମ୍ପଦ ଭରପୁର ଅଛି ଏଇଟା ହେଉଛି ଖଣିଜ ସମ୍ପଦର ଭରପୁର ଓଡ଼ିଶା ଏବଂ ଏହା ଦ୍ଵାରା ଆମର ପ୍ରଥମ କରି ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପିତ ହେଇଥିଲା ଏବେ ଯେଉଁ ଅନେକ ଗୁଡ଼ିଏ ଷ୍ଟିଲ୍ ପ୍ଲାଣ୍ଟ୍ ଆମର ସ୍ଥାପିତ ହେଇଗଲାଣି ଯା'ଦ୍ଵାରାକି ଇକୋନୋମିକାଲ୍ ମଧ୍ୟ ଡେଭ୍ଲପ୍ମେଣ୍ଟ୍ ହେଇଗଲାଣି ଆଉ କଳା କ୍ଷେତ୍ରରେ ସାହିତ୍ୟ କ୍ଷେତ୍ରରେ ସଙ୍ଗୀତ କ୍ଷେତ୍ରରେ ବିଜ୍ଞାନ କ୍ଷେତ୍ରରେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ଵରେ ଏକ ଭାରତ କୌଣସି ପ୍ରକାର ଗୌଣ ନୁହେଁ ସେ ଆଗକୁ ଆଗକୁ ମାଡ଼ି ଚାଲିଛି ଆଉ ଉନ୍ନତିର ଚରମ ସୀମାରେ ପଦାର୍ପଣ କରିବା ପାଇଁ ସଫଳ ହେଇଛି